ଆଜି ଇଣ୍ଟରନେଟ୍ ଦ୍ୱାରା ଆମେ ନେଟ୍ ବ୍ୟାଙ୍କିଂ ସାହାଯ୍ୟରେ ଆମର ଘରେ ବସିକି ଆମର ବ୍ୟାଙ୍କ୍ ବାଲାନ୍ସ ଜାଣିପାରୁଛୁ ଏବଂ ବିଭିନ୍ନ ସ୍ଥାନକୁ ପଇସା ପଠାଇ ପାରୁଛୁ ଆଉ ବିଭିନ୍ନ ସ୍ଥାନରୁ ପଇସା ରିସିଭ୍ କରି ବି ପାରୁଛୁ ବହୁତ ସୁନ୍ଦର ହୋଇଛି ଆଗ ବ୍ୟାଙ୍କ୍କୁ ଯାଇ ବହୁତ ଅସୁବିଧାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା ଏବେ କିନ୍ତୁ ବହୁତ ସହଜ ହୋଇପାରିଛି